କିଛି ଲୋକପ୍ରିୟ ବାହ୍ୟ କାର୍ଯ୍ୟକଳାପ ଏବଂ ଦୁଃସାହସିକ କ୍ରୀଡ଼ା ଅଛି ଯାହା ଓଡ଼ିଶାରେ ଉପଭୋଗ କରାଯାଇପାରେ ୱାଇଣ୍ଡ୍ ୱାଇଣ୍ଡସର୍ଫିଙ୍ଗ୍ ଜଳ କ୍ରୀଡ଼ା ଏବଂ ଟ୍ରେକିଂ ଜଳ ପ୍ରତିଯୋଗିତାରେ କ୍ରୀଡ଼ାମାନେ ଭାଗ ନେଇଥାନ୍ତି ଓ ସେଠି ଜଳ କ୍ରୀଡ଼ାର ଉପଭୋଗ ଉଠେଇଥାନ୍ତି